ଆମେ ପାଳନ କରୁଥିବା ସାଂସ୍କୃତିକ ପର୍ବ ହେଲା ରଜ ମାଣବସା ବୁଧେଇ ଓଷା ଖୁଦୁରୁକୁଣି ଏବଂ ଅନ୍ୟାନ୍ୟ ପର୍ବପର୍ବାଣୀ କିନ୍ତୁ ମାଣବସାରେ ଆମେ ମା' ଲକ୍ଷ୍ମୀଙ୍କୁ ଧାନ ଧାନରେ ଖଟୁଲିରେ ସବୁ ତାଙ୍କୁ ପୂଜା କରୁଥାଉ ରଜ ଚାରି ଦିନ ଆମେ ଧୁମଧାମରେ ରଜ ପର୍ବ ପାଳନ କରିଥାଉ ପ୍ରଥମ ଦିନ ପିଠା ପଣା କରି ଠାକୁର ଦର୍ଶନ ବନ୍ଦ ପ୍ରଥମ ରଜ ହେଉଛି ପହିଲି ରଜ ତା ପରେ ରଜ ସଂକ୍ରାନ୍ତି ତା ପରେ ଭୂଇଁ ନଅଁଣ ଚତୁର୍ଥ ଦିନ ହେଲା ବସୁମତୀ ସ୍ନାନ ଏମିତି ଚାରି ଦିନ ପର୍ବ ଆମେ ପାଳନ କରିଥାଉ ଖୁଦୁରୁକୁଣିରେ ପିଲା ମାନେ କିଶୋରୀ ପିଲାମାନେ ସବୁ ପର୍ବ ପାଳନ କରନ୍ତି ବୁଧେଇ ଓଷାରେ ଘରର ଗୃହିଣୀ ମାନେ ପର୍ବ ପାଳନ କରନ୍ତି ଏମିତି କେତେ ପର୍ବ ବି ପାଳନ କରିଥାଉ